କିଏ ତିର୍ତ୍ତୋଲରୁ ଗ୍ରାମର ରାଜା ଭାଇ କହୁଥିଲେ ହଁ ମୁଁ ଏଇ ପିପଳ ମାଧବରୁ କହୁଥିଲି ଆପଣଙ୍କ ଦୋକାନରୁ ସେ ଯେଉଁ ଜୋତାଟା ଆଣିଥିଲି ଖାଦମିସ୍ର ସେଇ ବିଷୟରେ ଟିକେ କଥା ହେଇଥାନ୍ତି ଜୋତାଟା ବହୁତ ବଢ଼ିଆ ପଡ଼ିଲା ଆଉ ଯାହା ଅଲଗା ବ୍ରାଣ୍ଡର ଆଣିବାକୁ ଚାହୁଁଥିଲି ଆପଣ କିନ୍ତୁ ଏଇଟା ଦେଇଥିଲେ ବାଧ୍ୟ କରି କି ଏଇଟା ଭଲ ଜୋତା ବୋଲି ତ ଆଣିବାରୁ ତିନି ଚାରି ମାସେ ହବ ତା'ର କଲର୍ କିଛି ଫେଡ଼୍ ହେଇନି କି ଜୋତାଟା ବହୁତ ସ୍ମୁଥ୍ ଆଉ ଦାମ୍ ବି ଜୋତା ଅନୁସାରେ ଜୋତାକୁ ନେଇ ଦାମ୍ ବି ଠିକ୍ ଅଛି ଆଉ ଜୋତାଟା ବହୁତ ବଢ଼ିଆ ପଡ଼ିଲା ତା'ହେଲେ ସେଥିପାଇଁ ମୁଁ ଯେତେବେଳେ ବି ଜୋତା କିଣିବି ଏଇ ବ୍ରାଣ୍ଡର ଖାଦିମସ୍ର ହିଁ ଜୋତା କିଣିବି ସେ ଧନ୍ୟବାଦଟା ଦେବା ପାଇଁ ମୁଁ ଆପଣଙ୍କୁ ଫୋନ କରିଥିଲି ଆଉ କିଛି